ହଁ ସାର କିଏ କହୁଥିଲେ ହଁ ସୁନୀଲ ସାର ହଁ ସାର ନମସ୍କାର ହଁ କ'ଣ ହେଲା କହିଲେ ସାର ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା

ଆଜ୍ଞା ସାର କୋଉ ସବଜେକ୍ଟ ଉପରେ ସେ ଖରାପ କରିଛି ସାର

ଆଜ୍ଞା ଯାହାହେଲେ ବି ଆଜ୍ଞା ସାର ସାର ସିଏ ଟ୍ୟୁସନ ଫ୍ୟୁସନ ତ ହେଉଛି ଆପଣ ସେଠି ସେ ବ୍ରଜ ସାରଙ୍କ ପାଖକୁ ଯାଉଥିଲା ସେ ମ୍ୟାଥ ଆଉ ଇଂଲିଶ ଅଶୋକ ସାରଙ୍କ କତିକି ଯାଉଥିଲା ତାପରେ ସେ କ'ଣ ସାର ସାର ଗୋଟେ କଥା ସାର ସେ କ'ଣ କ୍ଲାସରେ ରହୁନିକି ସାର ସବୁ ସମୟରେ

ଆଜ୍ଞା ଆଜ୍ଞା ହଉ ଠିକ ଅଛି ମୁଁ ଯାହାହେଲେ ବି ମୁଁ ତାକୁ ଟିକେ ଗାଇଡ଼ଲାଇନ୍ସ ଦେଖିବା ତାକୁ ସେ କ'ଣ ମାନେ ପ୍ରକୃତରେ ସିଏ ତ ମ୍ୟାଥ ଆଉ ଇଂଲିଶ ଏଗୁଡ଼ା ସବୁ ଭଲ କରେ ଘରେ ବି କହେ ତା ମାଆକୁ କହେ ମୋତେ କହେ ଯେ ଇଂଲିଶ ଆଉ ଆଜ୍ଞା ଆଜ୍ଞା ସାର ନାଇଁ ସାର ଟିକେ ଦେଖନ୍ତୁ ଆପଣ ମୁଁ ଗୋଟେ ଜ୍ଞାନ ଦେଉଛି ତାପରେ ପରବର୍ତ୍ତୀ ସମୟରେ ସେ କ'ଣ ରେଜଲ୍ଟ କରିବ ଦେଖିବା ହଉ ଆପଣ ହୁଁ ନିଶ୍ଚିତ ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚିତ ନିଶ୍ଚିତ ଖରାପ ହେବ ଫିୟୁଚର ଆଗାମୀ ଦିନରେ ତାର ଭଲ ହେବନି ବୋଲି ଚିନ୍ତା କରାଯାଉଛି ହଁ ହଁ ଆଜ୍ଞା ଆଜ୍ଞା ଆଜ୍ଞା ସାର ଆଜ୍ଞା ସାର ଆଜ୍ଞା ଆଜ୍ଞା ସାର ଆଜ୍ଞା ସାର ମୁଁ ତ ଟିକେ ଅଛି ବାହାରେ ଅଛି ମୁଁ କେତେବେଳେ ଯିବି କହିଲେ ସାର ହଉ ଠିକ ଅଛି ମୁଁ ଘରକୁ ଗଲେ ମୁଁ ଠିକ ଦୁଇଟା ତିନିଟା ବେଳକୁ ଯାଇକି ପହଞ୍ଚିବି ସାରଙ୍କ ପାଖରେ ଆଉ ହଁ ଆଜ୍ଞା ଆଜ୍ଞା ହଉ ଠିକ ଅଛି ସାର ଆଜ୍ଞା ସାର ନମସ୍କାର ଆଜ୍ଞା